ଗୋଟିଏ ବିଷୟରେ ଲେଖିବା ପାଇଁ ଆମକୁ ଆମକୁ ଆଇଡ଼ିଆ ଆସିଥାଏ ତାର ପ୍ରକୃତି ଉପରେ ସମାଜ ଉପରେ ପ୍ରକୃତି ପ୍ରକୃତି ମାନେ ହଉଛି ଆମର ପରିବେଶ ଆମର ପରିବେଶକେ ଦେଖିକିରି ତା ବିଷୟରେ ଆମେ ଲେଖ ଲେଖବାକେ ପ୍ରେରିତ ହେଇଥିସୁଁ ସମାଜ ସମାଜ ସମାଜରେ ଲୋକମାନଙ୍କର ଚାଲିଚଳଣି ତାଙ୍କର ଭାବ ଇତ୍ୟାଦିକୁ ଦେଖି ଆମେ ତାଙ୍କ ବିଷୟରେ ଲେଖିଥାଉ ସଂସ୍କୃତି ପରମ୍ପରା ଏବଂ ସରକାରଙ୍କ ଯେଉଁ କାର୍ଯ୍ୟାନୁଷ୍ଠାନ ସେ ବିଷୟରେ ଲେଖିଥାଉ ପ୍ରସଙ୍ଗ ଗୁଡ଼ିକ ଏବଂ